ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ପ୍ରକାରର ଫସଲ ଯେପରିକି ଧାନ ମୁଗ ବିରି କୋଳଥ ସୋରିଷ ଚିନାବାଦାମ ମାଣ୍ଡିଆ ସବୁ ଚାଷ କରାଯାଇଥାଏ ଏହା ବ୍ୟତୀତ ବିଭିନ୍ନ ପ୍ରକାର ପନିପରିବା ଯେମିତିକି ବାଇଗଣ ଟମାଟୋ ପୋଟଳ କଲରା କାଙ୍କଡ଼ ଭେଣ୍ଡି କଖାରୁ ସବୁ ଚାଷ କରାଯାଇଥାଏ ଏସବୁ ଚାଷ କରିବା ପରେ ଚାଷୀଟି ନିଜର ଅମଳ ଫସଲକୁ ନେଇ ବଜାରରେ ବିକ୍ରି କରିଥାଏ ଯାହାଦ୍ୱାରା ଲୋକମାନେ ପଇସା ଦେଇ ସେସବୁକୁ କିଣା ବିକା କରିକି ଆମର ଅର୍ଥନୀତିକୁ ସୁଦୃଢ଼ କରିଥାନ୍ତି ଏବଂ ଆଖପାଖ ଅଞ୍ଚଳର ଲୋକମାନେ ସୁସ୍ଥ ଓ ସତେଜ ପରିବାକୁ କିଣି ନେଇ ଖାଇବାକୁ ଭଲପାଆନ୍ତି ଏବଂ ଏହିସବୁ ଜିନିଷକୁ ସେମାନେ ରୋଷେଇ କରିବାକୁ ମଧ୍ୟ ବହୁତ ପସନ୍ଦ କରନ୍ତି